ଆମ ଦେଶରେ ବହୁତ କଳକାରୀମାନେ ଅଛନ୍ତି ଯେମିତି ଯେମିତି ମେଲୋଡ଼ି ମେଲୋଡ଼ି ଏମାନଙ୍କୁ ଆମେ ସମ୍ମାନ ଦେଇ ନ ଥାନ୍ତି କିନ୍ତୁ ଆମେ ଦେଖିବାକୁ ବହୁତ ଇଚ୍ଛା ହେଇଥାଏ କିନ୍ତୁ ସେମାନଙ୍କୁ ସମ୍ମାନ ଦେଇଥାନ୍ତି ନାହା କେଉଁମାନେ ସମ୍ମାନ ଦେଇଥାନ୍ତି କାରଣ ସେମାନେ କି ଅଲଗା ସେମାନଙ୍କୁ ଅଲଗା ସେମାନେ ଯେମିତି ଭାରତନାଟ୍ୟମ ଏହିସବୁ କିଛି କରିଲେ ତା'କୁ ଆମେ ସମ୍ମାନ କରିପାର କରିପାରିଥିବୁ ବ୍ରେକ୍ ଡ୍ୟାନ୍ସ ଏହିସବୁ ଦେଶ ବିଦେଶରେ ଯେ ଷ୍ଟେଟ ଲେଭେଲରେ ଡ୍ୟାନ୍ସ କରିଲେ ତା'ପରେ ଚମ୍ପିୟନ ହେବାକୁ ସେମାନେ ବହୁତ ଭଲ ସେମାନଙ୍କୁ ଆମେ ବହୁତ ପ୍ରଶଂସା ଓ ସମ୍ମାନ ଦେଇଥାଉ କିନ୍ତୁ ମେଲୋଡ଼ି ମେଲୋଡ଼ି ଏହିସବୁ ମେଲୋଡ଼ି ଏହିସବୁ କିଛି ଡ୍ୟାନ୍ସରେ ଆମେ ସମ୍ମାନ ଦେଇଥାନ୍ତୁ ନାହିଁ ସେମାନେ ବହୁତ ଖରାପ ଖରାପ ଡ୍ୟାନ୍ସ କରୁଛନ୍ତି ସେଥିପାଇଁ ଆମେ ମେଲୋଡ଼ିରେ ଆମର ଏତେ ଇଣ୍ଟରେଷ୍ଟ ନାହିଁ ଓ ଆମେମାନଙ୍କୁ ସମ୍ମାନ ଦେଇପାରନ୍ତି ନାହିଁ କାରଣ ଏମାନେ ବହୁତ ଅଲଗା ହେଇ ଡ୍ୟାନ୍ସ କରିଥାନ୍ତି ଏମାନଙ୍କୁ ଆମେ ସମ୍ମାନ ଦେଇଥାନ୍ତି ନାହିଁ